ସମୟର୍ ସାଙ୍ଗରେ ଆମର୍ ଓଡ଼ିଆ ଭାଷା ବହୁତ୍ ପ୍ରକାର୍ ପରିବର୍ତ୍ତନ୍ ହୋଇଛି ଆଉ ବିକଶିତ୍ ବି ହୋଇଛି ପାଖର୍ ପାଖର୍ ରାଜ୍ୟମାନଙ୍କର୍ ଭାଷା ଆମର୍ ଭାଷାରେ ମିଶିଛି ହିନ୍ଦୀ ହେଲା ଏ ଏ ଆନ୍ଧ୍ରା ହେଲା ବିହାରୀ ହେଲା ପଞ୍ଜାବୀ ହେଲା ବହୁତ୍ ପ୍ରକାର୍ ଭାଷା ଆମର୍ ସମ୍ୱଲପୁରୀ ଭାଷାରେ ଓଡ଼ିଆ ଭାଷାରେ ମିଶିଛି ଆଉ ଭାଷା ବିକଶିତ୍ ହୋଇଛି ଆଉ ଆଗ୍ ଆଗକୁ ଆମର୍ ଓଡ଼ିଆ ଭାଷା ଶୁଦ୍ଧ ହିସାବରେ କୁହାଯାଉ ଥିଲା ବର୍ତ୍ତମାନ ଆମର୍ ଭାଷାରେ ସବୁ ପ୍ରକାର ଭାଷା ମିଶି କିରି କୁହାଯାଉଛି ବର୍ତ୍ତମାନ ବି ଇଂରାଜୀ ଭାଷା ଆମର୍ ସମ୍ୱଲପୁରୀ ଓଡ଼ିଆରେ ମିଶି କିରି ଆମେ ଆମର ଅଜଣାତରେ ବି ଆମେ ଇଂରାଜୀ ଭାଷା ବି ବ୍ୟବହାର କରୁଛୁଁ ଆମେ ଜାଣି ନ ପାର୍ବା ହିନ୍ଦୀ ଭାଷା ଆମର୍ ଭାଷାରେ ମିଶିଛି ସବୁ ପ୍ରକାର ଭାଷା ଆମର୍ ଭାଷାରେ ମିଶିଛି ମିଶ୍ରଣ ଭାଷା ବୋଲେ କିସି ଅତ୍ୟୁକ୍ତି ନ ହଏ ସମ୍ୱଲପୁରୀ ଭାଷା ହଉ କି ଆମର ଓଡ଼ିଆ ଭାଷା ହଉ